ହଁ ସାର୍ ନମସ୍କାର୍

ହଁ ସାର୍ ସାର୍ ମୋର ପେଟ କାଟୁଛି ତ ଆକାଶ କୁମାର କଅଁର ଆକାଶ କୁମାର କହଁର

ସାର୍ ମୋର ପେଟ କାଟୁଛି ତ ତ ମୁଁ ଆପଣଙ୍କ ସଙ୍ଗେ ଶୁଣିଥିଲି ଆଉ ସେ ହଁ ଆଉ କେତେ ଯାଇକି ଭଲ ହେଇନି ତ ଆପଣଙ୍କ ଠାରେ ଶୁଣିଥିଲି ଭଲ ହେଉଛନ୍ତି ବୋଲି ଆଉ କ'ଣ କେମିତି ଫାସିଲିଟି କ'ଣ ସେଇଠି ପେଟ କାଟୁଛି

ସେଇଟା ହେଲାଣି ଦୁଇ ସପ୍ତାହ ନାହିଁ କେତେ ଦେଖାଇଲିଣି ଆଉ ହେଇଟି କେଉଁଠି ଭଲ ହେଉନି ହଁ ସାର୍ ଟିକେଟ୍ଟା କରିଦେଇଥାନ୍ତୁ ଆଉ ମେଡ଼ିକାଲ୍ ଫାସିଲିଟି କେମିତି ସାର୍ ଆଉ ବେଡ଼୍ ଫେଡ଼୍ ଭଲ ଅଛି ହଁ ସାର୍ ପେଟ ତ ଜୋର୍ରେ କାଟୁଛି ଆଉ କାଲି ପହରି ଦିନ ଆଡ଼େ ହେବନି କି ହଁ ସାର୍ ସାର୍ ଆଉ ସେତିକି ହିଁ ତ ସମ୍ଭାଳି ବି ହେବନି ପେଟ ବି ଜୋର୍ରେ କାଟୁଛି ଟିକେ ଜଲିଦି ହେଇଥିଲେ ଭଲ ହେଇଥାନ୍ତା

ଆଉ ସେତିକି ଟାଇମ୍ ତ ପେଟ କାଟୁଛି ଜୋର୍ରେ ନା ଆଉ ଆଜି ସନ୍ଧ୍ୟାରେ ହେଇପାରିବନି କି ସାର୍ ସାର୍ ଟାଇମ୍ ସାର୍ ଟାଇମ୍ ଟିକେ କୁହନ୍ତୁ

ସାର୍ ଟିକେଟ୍ଟା କାଟିଦେଇଥିବେ ସାର୍ ହଁ ସାର୍ ଥ୍ୟାଙ୍କ୍ ୟୁ ସାର୍ ରଖୁଛି